ମୁଁ ରଞ୍ଜିତ କୁମାର ସାହୁ ମୋ ଘର ବସର ମୋ ବାପାଙ୍କ ନାମ ବିଜୟ କୁମାର ସାହୁ ମାଆଙ୍କ ନାମ ଦମୟନ୍ତୀ ସାହୁ ମୋ ଘର ଅନୁଗୁଳ ଡିଷ୍ଟ୍ରିକ୍ଟ କିଶନନଗର ମୁଁ ମୋର ପରିବାରରେ ସାତଜଣ ଆମେ ରହୁଛୁ ଭାଇ ଭାଉଜ ମାଆ ବାପା ଏବଂ ମୋ ସ୍ତ୍ରୀ ମୋର ଝିଅ ସହିତ ରହୁଛୁ ଆଉ କହିବାକୁ ଗଲେ ମୋର ବୃତ୍ତି ହେଉଛି ଚାଷୀ ଚାଷୀ ପରିବାରର ମୁଁ ଚାଷ କାର୍ଯ୍ୟ ହେଉଛି ମୋର ପେଶା ଏବଂ ମୋର ମୋର ଦୁଇହଳ ବଳଦ ଅଛି ବଳଦ ହଳରେ ମୁଁ ଚାଷ କରେ